ପାରମ୍ପରିକ ସନ୍ତରଣ ଠାରୁ ବୃତ୍ତିଗତ ସନ୍ତରଣ ବହୁତ ଭିନ୍ନ ନଦୀ ସମୁଦ୍ରରେ ଏବଂ ସୁମିଂ ପୁଲ୍ରେ ପହଁରିବା ବହୁତ ଭିନ୍ନ ନଦୀ ଗାଁରେ ଥାଏ ସମୁଦ୍ର ବଡ଼ ବଡ଼ ସହରରେ ଥାଏ ଏବଂ ସୁମିଂ ପୁଲ୍ ମଧ୍ୟ ବଡ଼ ବଡ଼ ସହରରେ ମଧ୍ୟ ଥାଏ କିନ୍ତୁ ନଦୀଟା ନଦୀଟି ହଉଛି ଏମିତି ଗୋଟେ ଜିନିଷ ସନ୍ତରଣ ଯେଉଁଟିକି ସବୁବେଳେ

ବହି ଚାଲିଥାଏ ଏବଂ ସେ ହଉଛି ନେଚୁରାଲ୍ ପୃଥିବୀର ପ୍ରାକୃତିକ ଜଳ ତେଣୁକରି ମୁଁ ଏହି ସନ୍ତରଣ ମଧ୍ୟରେ ନଦୀରେ ପହଁରିବାକୁ ପସନ୍ଦ କରେ ଧନ୍ୟବାଦ